ହ୍ୟାଲୋ ହ୍ୟାଲୋ ହ୍ୟାଲୋ ବାପା ନମସ୍କାର ଆଉ ବାପା ଆଗକୁ ରଜ ଆସୁଛି କ'ଣ କେମିତି ମୋ ପାଇଁ କ'ଣ ଆଣିବ ବୋଲି ଭାବିଛ ଦେଖିବା ନାଇଁ ବାପା ତୁମେ ସାବିତ୍ରୀକୁ ଯେଉଁ ଶାଢ଼ୀଟା ଆଣିଥିଲ ସେଇଟା ମୋ ଶାଶୁଘର ଲୋକ ପସନ୍ଦ କଲେନି ମୋତେ ବି ହେଟା ଭଲ ଲାଗିଲାନି ତୁମେ ରଜରେ ଏଇଥର ଗୋଟେ ଭଲ ଶାଢ଼ୀ ଦେଖିକି ମୋ ପାଇଁ ଦାମିକିଆର ଭଲ ଶାଢ଼ୀଟେ ଆଣିବ ହଉ ଦେଖିକି ଭଲ ଶାଢ଼ୀଟେ ଦେଖିକି ଆଣିବ ଆଉ ବୋଉକୁ କହିବ ମୋ ପାଇଁ ଗୁଡ଼ ନଡ଼ିଆ ଫଡ଼ିଆ ପକେଇକି ଭଲକି ବୋଉ ଯେମିତି ପୋଡ଼ ପିଠା କରେ ସେମିତିଆ ଭଲ ପୋଡ଼ ପିଠାଟେ ଆଣିବ ଆଉ ଆମ ବାଡ଼ିରୁ ପାଚିଲା ଆମ୍ବ ଟିକିଏ ଆଣିବ ଏମିତି ଧରିକି ଆସିଥିବ ଆଉ ହଁ ଆଉ ଆଉ ଯେଉଁ ପିଠା ଆଣୁଛ ଆଣ ଆଉ ପୋଡ଼ ପିଠା ଟିକିଏ ଆଣିବ ତୁମେ ଜାଣିଛ ମୁଁ ପୋଡ଼ ପିଠା ଖାଇବାକୁ ଭାରି ଭଲ ପାଏ ହଁ ବାପା ହଁ ବୋଉକୁ କହିବ ଭଲକି ଟିକିଏ ପୁର ଫୁର ଦେଇକି ବନାଇକି ମୋ ପାଇଁ ପଠାଇବ ଆଉ ବୋଉ କ'ଣ କରୁଛି ଏବେ ଆଉ ଅଧିକ ଟିକିଏ ଧରିକି ଆସିବ ମୁଁ କହିଲି ଅଧିକ ଟିକିଏ ଧରିକି ବାପା ଆସିବ ଆମର ତ ଜାଣିଛ ବଡ଼ ପରିବାର ଦେଖିକି ମୋତେ ବାହାଘର ଦେଇଛ ଆଉ ଅଧିକ ଟିକିଏ ଆଣିଥିବ ମୁଁ ପୁଣି ସାହି ପଡ଼ିଶା ଲୋକଙ୍କୁ ଟିକିଏ ବାଣ୍ଟିବି ରଜ ଭାର ଆସିଛି ବୋଲି ମୁଁ କହିବି ମୋ ବାପା ଆସିଛନ୍ତି ରଜ ଭାର ଧରିକି ଆଉ ଅଧିକ ଟିକିଏ ଅଧିକ ଟିକିଏ ଧରିକି ଆସିବ ହଁ ବାପା ଭଲ ଅଛି ହଁ ବାପା ଭଲ ଅଛି ହଁ ଭଲ ଅଛନ୍ତି ଆଉ ବାପା ଏଥର ଗାଁରେ କ'ଣ କେମିତି ରଜ ପାଳୁଛନ୍ତି କିଏ ଆମର ଗାଁରୁ ଝିଅ ସବୁ ଆସିଛନ୍ତି ଆମ ଗାଁ ଝିଅ ହଁ ନାଇଁ ଏଥର ବାପା କେମିତି କ'ଣ ଆମ ଗାଁରେ ରଜ ସବୁ କରୁଛନ୍ତି ଝିଅ ସବୁ କିଏ କିଏ ସବୁ ଆସିଛନ୍ତି ଗାଁକୁ ହଁ ନାଇଁ ବାପା ତୁମକୁ ଶୁଭୁନି ବୋଧେ ଟାୱାର୍ ପାଉନି ତୁମେ ଯେଉଁ କ'ଣ କହିଲ ମୁଁ କହୁଥିଲି ଏଥର କେମିତି ଗାଁରେ ସବୁ ରଜ ପାଳୁଛନ୍ତି ଯେ କେଉଁ କେଉଁ ଝିଅ ସବୁ ଆସିଛନ୍ତି ରଜରେ କେଉଁ କେଉଁ ଝିଅ ରଜରେ ଆସିଛନ୍ତି ଆଉ ତୁମେ ଆସ ଆସିକି ରଜରେ ବୁଲିକି ଯାଅ ତା'ପରେ ମୁଁ ଦେଖିବା ଯିବି ଆଉ ସୁବିଧା ଦେଖିକି ଟିକିଏ ଯିବି ଆଉ ହଁ ବାପା ହଁ ହଉ ତୁମେ ଆସ ଆଗେ ରଜରେ ଆସ ବୁଲିକି ଯିବ ହଉ ଦେଖିବା ଆଉ ଆଉ ତୁମେ କ'ଣ ତମେ କ'ଣ ଖାଇଛ ଆଜି କ'ଣ ଖାଇଛ ଆଜି ହଁ ଆଉ ବୋଉ ଦେହ ଭଲ ଅଛି ଆଉ ହଉ ଆଉ କ'ଣ କହିବ ବାପା ହଁ ହଁ ଦେଖିବା ଯିବୁ ଆଉ ଆଜ୍ଞା ହଉ ଆଉ କ'ଣ କହିବ ବାପା ନା ରଖିବି ଆଉ କ'ଣ କହିବ ନା ରଖିବି ଆଉ ବାପା ଯେଉଁ ତୁମର ଯେଉଁ ଡ଼ାଇବେଟିସ୍ ବାହାରିଥିଲା ମେଡ଼ିସିନ୍ ସବୁ ଠିକ୍ରେ ଖାଉଛ ତ ଠିକ୍ ଟାଇମ୍ ଟେବୁଲ୍ରେ ଖାଇବ ବେଶି ଭାତ ଫାତ ଖାଇବନି ଗୋଟେ ଟାଇମ୍ ଜମା ଭାତ ଖାଇବ ଆଉ ସକାଳେ ସନ୍ଧ୍ୟା ବେଳେ ରୁଟି ଫୁଟି ଖାଇବ ବୋଉକୁ କହିବ ଟିକିଏ ରୁଟି କରିକି ସକାଳେ ସନ୍ଧ୍ୟାବେଳେ ରାତିରେ ରୁଟି ଖାଇବ ଦୁଇ ଟାଇମ୍ ଖରା ବେଳ ଟାଇମ୍ଟା ଖାଲି ଭାତ ଖାଇବ ଆଉ ମେଡ଼ିସିନ୍ ଠିକ୍ରେ ଖାଉଥିବ ମେଡ଼ିସିନ୍ ଠିକ୍ରେ ଖାଉଥିବ ହଉ ବାପା ହଉ ହଉ ନମସ୍କାର